ଅନେକ ଗୁଡ଼ିଏ ରାଜନେତାଙ୍କ ସମ୍ପର୍କରେ ମୁଁ ଜାଣିଅଛି ଯେମିତିକି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯିଏକି ଓଡ଼ିଶାରେ ବହୁତ ଭଲ ଭାବରେ ପରିଚିତ ଓ ସେ ଓଡ଼ିଶାରେ ସେ ବହୁଳ ଭୋଟରେ ମଧ୍ୟ ବିଜୟ ଲାଭ କରିଥିଲେ ସେ ହିଞ୍ଜିଳି ଶାସନର ସେ ନିଜେ ବିଧାୟକ ଭାବରେ ଚୟନ ହୋଇଥିଲେ ସେହିପରି ଅନେକ ରାଜନେତାଙ୍କ ସାଙ୍ଗେ ସୁର ରାଉତରାଏ ଯିଏ କି ଜଟଣୀର ବହୁତ ଭଲ ଭାବରେ ସେ ପରିଚିତ ଏବଂ ଜଟଣୀର ସେ ବିଧାୟକ ଅଛନ୍ତି ଏବଂ ସେ କଂଗ୍ରେସର ଏକ ବହୁତ ବଡ଼ ଭାରି ନେତା ବି କହିପାରିବା ସେମିତି ଅପରାଜିତା ଷଡ଼ଙ୍ଗୀ ଯିଏକି ଆମର ଭୁବନେଶ୍ୱରର ଜଣେ ବହୁତ ଭଲ ପରିଚିତ ନେତା ଏବଂ ସେ ଜଣେ ମହିଳା ଭାବରେ ବହୁତ ଭଲ ଭାବରେ ପରିଚିତ ସେମାନେ ଲୋକଙ୍କ କଥା ବୁଝନ୍ତି ଲୋକଙ୍କ ସମ୍ପର୍କରେ ଜାଣିଥାନ୍ତି କାହାର କିପରି କଣ ଅସୁବିଧା ହେଉଛି ଏବଂ ତାଙ୍କର ଯାହା ବି ଅସୁବିଧା ହୁଏ ତାହାର ସାହାଯ୍ୟ ସେମାନେ କରିଥାନ୍ତି ସେମିତି ଆଉ ଜଣେ ଆମର ବହୁତ ଭଲ ଭାବରେ ପରିଚିତ ନେତା ହେଉଛନ୍ତି ଯିଏକି ପ୍ରସନ୍ନ ପାଟ୍ଟଶାହାଣୀ ସିଏ ବର୍ତ୍ତମାନ ସମୟରେ ବିଧାୟକ ନାହାନ୍ତି କିନ୍ତୁ ସେ ଆଗରୁ ବହୁତ ଭଲ ଭାବରେ ପରିଚିତ ଏବଂ ଲୋକଙ୍କ ସାହାଯ୍ୟ କରିଥାନ୍ତି ଏହିସବୁ ରାଜନୈତିକ ନେତା ମାନଙ୍କର ସମ୍ପର୍କରେ ମୁଁ ଅବଗତ ଅଛି